ହ୍ୟାଲୋ ଆପଣ ମା ମଙ୍ଗଳା ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଜ୍ଞା ମୁଁ ସୀମା କହୁଥିଲି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଏବେ ଯେଉଁ ଖାଇବା ଅର୍ଡ଼ର କଲି ମୋର ବର୍ତ୍ତମାନ ସେଇ ଖାଇବା ସହିତ ଆଉ ଦୁଇଟି ଖାଇବା ଆଣିକି ଆସିପାରିବ କି ମୁଁ ସତ କହିବାକୁ ଗଲେ ମୁଁ ଭୁଲିଯାଇଥିଲି ମୁଁ ଯେଉଁ ଦୁଇପଟ ରୁଟି ଆଉ ତିନି ପ୍ଲେଟ୍ ତରକାରୀ ଆଉ ଦୁଇଟି ବିରିୟାନି ଅର୍ଡ଼ର କରିଥିଲି ତା'ସହିତ ମୋତେ ଆଉ ଚାରିପଟ ରୁଟି ଆଉ ଗୋଟେ ପ୍ଲେଟ୍ ବିରିୟାନି ଦେଇପାରିବ କି